ନିର୍ବାଚନ ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥାଏ ଯେପରି କି ନିର୍ବାଚନ ପ୍ରଚାର ନିର୍ବାଚନ ପ୍ରଚାରରେ ଯେଉଁ ବ୍ୟକ୍ତିଟା କହୁଛନ୍ତି ପୁଣି ଯେ ଶୁଣୁଛନ୍ତି ତାଙ୍କ ଭିତରେ ମେଳ ହୁଏନି କେବେ କେବେ ଯେଉଁଥିରେ ଗଣ୍ଡଗୋଳ ସୃଷ୍ଟି ହୁଏ ଯାହାକି କାହାର ବି ନଷ୍ଟ କୁ ଗତି ନିଏ

ଟଙ୍କା ଲୁଟ୍ ନିର୍ବାଚନ ସମୟରେ ଟଙ୍କା ଲୁଟ୍ ବହୁତ ହୁଏ ଅପୋଜିଟ୍ ଦଳରେ ଭୋଟ୍ କିଣନ୍ତି ଯେପରି କି ଗୋଟେ ଭୋଟ୍ ତିନିଶହ ଚାରିଶହ ଯେଉଁଥିରେ ଟଙ୍କା ଲୁଟ୍ ହୁଏ ଯାହାକିରେ ବ୍ଲାକ୍ ମନି ବହୁତ ଆଡ଼୍ ହେଇଥାଏ

ଦଳୀୟ ସମର୍ଥକଙ୍କ ଭଙ୍ଗାରୁଜା ଯଦି ଦୁଇ ଦଳଙ୍କ ମଧ୍ୟରେ ଝଗଡ଼ା ହୁଏ ତ ସେଠି କଳି ସୃଷ୍ଟି ହୁଏ ଯାହାର

ମନ୍ଦ ଗତିକୁ କରେ ଯେପରି କି ଇଏ ଆକୁ ମାରିବ ସିଏ ତାକୁ ମାରିବ ଯାହାକାର ଗୋଟେ ଅନିଷ୍ଟ ହେବ ଯେପରି କି ଗାଡ଼ିରେ ନିଆଁ ଜାଳି ଦେବା କାହାକୁ ହତ୍ୟା କରିଦେବା ପୁଣି କାହା କାହା ଘରେ ଯାଇ ନିଆଁ ଜାଳି ଦେବା ଏହି ଗୁଡ଼ିକରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାଏ ଆଉ ଭାଇଭାଇଙ୍କ ବିରୁଦ୍ଧରେ ଝଗଡ଼ା ହେଇଯାଏ ପରିବାର ପରିବାର ଭିତରେ ଝଗଡ଼ା ହେଇଯାଏ କାହାକୁ ଭୋଟ୍ ଦେବୁ କହିକି ଏହି କିଛି ଏହି କିଛି ଗୁଡ଼ିକ ନିର୍ବାଚନ ସମୟରେ ବହୁତଙ୍କୁ ଅସୁବିଧାର ସମ୍ମୁଖୀନ କରିଥାଏ